ମୁଇଁ ଯାଇଥିଲି ଆଗଲ୍ପୁର୍ ଗୁଟେ ଘଡ଼ି ଘିନ୍ବାର୍ ଲାଗି ଯେନ୍ଟାକି ଆମେ ହାତ ଘଣ୍ଟା ବଲୁଚୁଁ ମୁଇଁ ଆନ୍ଲି ସେ ହାତଘଣ୍ଟା କୁନୁ ମାରାଡ଼ି ଠାନୁ ଯେ ସେ ଘଣ୍ଟାଟା ବହୁତ୍ ବଢ଼ିଆ ବାହାରିଚେ ବହୁତ୍ ବଢ଼ିଆ ଚଲୁଚେ ସେଟା ସେ ଘଣ୍ଟାର ନାଁ ଟିକେ ମୁଇଁ ପାଶ୍ରି ଦେଇଛେଁ ଏଚ୍ ଏମ୍ ଟି ଏଚ୍ ଏମ୍ ଟି ଘଣ୍ଟା ଏ ଆରୁ ଏତେ ବହୁତ୍ ବଢ଼ିଆ ବାହାରିଚେ ଆଏଜ୍କୁ ଦୀର୍ଘ ପନ୍ଦ୍ର ବର୍ଷ ହେଲାନ ମତେ ସଜା ନି ଲାଗ୍ବାର୍ ବହୁତ୍ ଟାଇମ୍ ବି ବଢ଼ିଆ ଦଉଚେ ଟାଇମ୍ ବି ଫେଲ୍ ନି ହେବାର୍ ତାର୍ ସିଷ୍ଟମ୍ ବି ସବୁ ବହୁତ୍ ଭଲ୍ ଅଛେ ଆରୁ ଭଲ୍ ଚଲୁଛେ ଭଲ୍ ଘଣ୍ଟା ବି ଏ ସେ ଘଣ୍ଟାମାନେ ଏବେ ମୁଇଁ ଖୋଜୁଛେ ଯେ ଆର୍ ନାଇଁ ପାଇ୍ବାର୍ ନେହେଲେ ଆର୍ ଗୁଟେ ଜୁଡ଼ି ଘିନ୍ତି ବୋଲୁଛେ ଯେ ଆଉ ନାଇଁ ପାଇ୍ବାର୍ ନ ଠିକ୍ ଅଛେ ଦେଖ୍ମା ନାହେଲେ ଅନ୍ୟ କମ୍ପାନୀଟେ ଆନ୍ମା ଆଉ ଭଲ୍ କମ୍ପାନୀ କାଣା ବାହାରିଛେ ଯେ